ପଶୁ ଶାବକ ବା ଶିଶୁମାନଙ୍କର ଆମେ ଭଲ ଭାବରେ ଯତ୍ନ ନେଇଥାଉଁ ଯେମିତିକି ମୋର ଗୋଟିଏ ଗାଈ ଭଳି ପଶୁଟି ଅଛି ଏବଂ ସେ ବି ଗୋଟିଏ ଶିଶୁ ଜନ୍ମ କରିଛି ସେଥିପାଇଁ ମୁଁ ମୋର ସେହି ଗାଈ ଶିଶୁଟିର ଭଲ ଭାବରେ ଯତ୍ନ ନିଏ ଯେମିତିକି ତା'ର ଦେହକୁ ଭଲ ଭାବରେ ଧୋଇଦିଏ ଏବଂ ତା'କୁ ଭଲ ଘାସ ଏବଂ ଦାନା ଖାଇବାକୁ ଦିଏ ଯାହାଫଳରେ ସେ ବହୁତ ଶକ୍ତିଶାଳୀ ହୋଇପାରିବ ଏବଂ ତା'ର ପ୍ରଜନନ ସମୟରେ ମୁଁ ଡ଼ାକ୍ତର ଡ଼ାକି ତା'ର ଚିକିତ୍ସା ମଧ୍ୟ କରେ ଓ ତା'ର ଦେହର ଭଲ ଭାବରେ ଯତ୍ନ ନିଏ ଯେମିତିକି ସିଏ ଭଲ ହେଇ ଯାଉ ଏବଂ ଅଧିକ ଶକ୍ତିଶାଲୀ ହେଉ କାହିଁକିନା ସେ ଶକ୍ତିଶାଲୀ ହେଲେ ଅଧିକ ଗୋରସ ଦେବ ଏବଂ ସେଥିରେ ମୁଁ ମୋର ବହୁତ ଲାଭ ଅଛି ସେହି ଗୋରସକୁ ବିକ୍ରୟ କରି ମୁଁ ବହୁତ ଟଙ୍କା କମେଇ ସାରିଛି ଏବଂ ମୋର ବହୁତ ଲାଭ ମଧ୍ୟ ହେବ